ମୁଇଁ ହୋଟେଲ୍ ଗୁଟେନ ଗୁଟେ ମୋର୍ ସାଙ୍ଗକେ ପଚାରଲି ଯେ ସୁବାଷ ହୋଟେଲ୍ ନଁ ଭଲ୍ ଖାନାପିନା ଦେଶନ୍ କେ ବୋଲି କରି ପଚାରଲି ଯେ ସେ ମୋତେ ଭଲ୍ ଖାନା ଦେସନ୍ ବଇଲେ ବୋଲେ ମୁଇଁ ସେନୁ ମୋର୍ ଖାନା ଡାଏଲ୍ ଭାତ୍ ତରକାରୀ ଅନେକ୍ ପ୍ରକାର୍ ଭଜା ଫଜା ବନିକରି ସବୁ ପ୍ରକାର୍ ଇଏ କରି କିରି ମୋର୍ ସାଙ୍ଗ ଅର୍ଡ଼ର୍ କରି କିରି ଅର୍ଡ଼ର୍ କରି କିରି ଆନିକିରି ଖାଇଲି